ହଁ ମୁଁ ସ୍ୱୟଂଚାଳିତ ଓ ଗୁଗୁଲ୍ ମାନଚିତ୍ରର ମୁଁ ବ୍ୟବହାର କରିଛି ସ୍ୱୟଂଚାଳିତ ହେଲେ ଆମକୁ ଟିକେ ଟାଇମ୍ ଲାଗେ କୌଣସି ଜାଗାକୁ ଯିବାକୁ ହେଲେ ନିଜେ ଯଦି ଜାଗା ଖୋଜିକି ଯିବାପାଇଁ ହେଲା ଟାଇମ୍ ଲାଗେ କିନ୍ତୁ ସେଇଥରେ ଗୁଗୁଲ୍ ମ୍ୟାପ୍ ରେ ଭଲ ସହଜରେ ଆମେ ପହଞ୍ଚିଯାଇପାରୁ ଗୋଟେ ଜାଗାରୁ ଯାଇ ଅନ୍ୟ ଜାଗାକୁ ଆମେ ଠିକ୍ରେ ପହଞ୍ଚିଯାଇପାରୁ କିନ୍ତୁ ବେଳେବେଳେ ଗୁଗୁଲ୍ ମ୍ୟାପ୍ ରେ ବି କିଛି ପ୍ରାକୃତିକ ତ୍ରୁଟି ଥିବାରୁ ଠିକ୍ ଜାଗାରେ ପହଞ୍ଚିପାରୁନି ଯେତେବେଳେ ପ୍ରାକୃତିକ ବିପର୍ଯ୍ୟସ ଥାଏ ସେତେବେଳେ ନେଟୱାର୍କ୍ ନଥାଏ ମୋବାଇଲ୍ ର ଯାହାଫଳରେ କି ଆମେ ଗୁଗୁଲ୍ ମ୍ୟାପ୍ କୁ ଅନ୍ କରିପାରୁନାହିଁ କି ଠିକ୍ ଜାଗାରେ ପହଞ୍ଚିପାରୁ ନାହୁଁ କିନ୍ତୁ ଗୁଗୁଲ୍ ମ୍ୟାପ୍ ରେ ସଠିକ୍ ଭାବରେ ଆମେ ଗୋଟେ ଜାଗାରୁ ଯାଇ ଅନ୍ୟ ଜାଗାରେ ପହଞ୍ଚିପାରୁ କିଛି ଆମକୁ ଗୁଗୁଲ୍ ମ୍ୟାପ୍ ଭଲ ବହୁତ ଭଲ ଭାବରେ ମାନେ ସେଥିରେ ଦେଖାଯାଇଥାଏ ଗୁଗୁଲ୍ ମ୍ୟାପ୍ ରେ ଭଲ ସେ ଆମେ କୋଣ ଜାଗାରେ ପହଞ୍ଚିବାକୁ ହେଲେ ଆମକୁ ଭଲ ସେ ସେ ଜାଗା ଭଲ ସେ ସୋ କରିଥାଏ ତ କିଛି ଗୁଗୁଲ୍ ମ୍ୟାପ୍ ଆମକୁ ଭଲ ସାହାଯ୍ୟ କରିବି ଥାଏ